ଓଡ଼ିଶାରେ ସାଂସ୍କୃତିକ ବହୁତ ପରମ୍ପରା ରହିଅଛି ରୀତିନୀତି ବି ରହିଅଛି ଯାହା ସାରଳ ଦାସ ଅବଦ୍ଧିଶ କରି ସାରଳା ଦାସର ଅବଧି ବା ଖଜନ ବା ପଥର ବା କାଠ ଯୁଗ ଯୋଗ ରହିଅଛି ଓଡ଼ିଶାରେ ବହୁତ କିଛି ସଂସ୍କୃତିକୁ ନେଇ କାର୍ଯ୍ୟକଳାପ କରାଯାଏ ଆମ ଓଡ଼ିଶାରେ ସାଂସ୍କୃତିକ ଗୋଟିଏ ନୃତ୍ୟ ଅଛି ଯାହା ବିି ପର୍ବପର୍ବାଣି ରୀତିନୀତି ବହୁତ କିଛି ରହିଅଛି ତାହା ହେଉଛିି ଆମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରୀତିନୀତି ତାହାକୁ ନେଇ ମାନି ଓ ତାହାକୁ ରୀତିନୀତିକୁ ନେଇକି ଚଳିବାକୁ ପଡ଼ଅଛି ଓଡ଼ିଶାରେ ହେଉଛି ସବୁକିଛି ପର୍ବପର୍ବାଣି ସବୁ ନୀତି ରୀତି ବା ସାଂସ୍କୃତିକ ଅନୁସାରେ ପର୍ବପର୍ବାଣି ପାଳନ କରାଯାଏ ସାଂସ୍କୃତିକ କହିବାକୁ ଗଲେ ଆମ ଓଡ଼ିଶାର ଯାହା ସବୁଠୁ ପ୍ରସିଦ୍ଧ ଓଡ଼ିଶାରେ ହେଉଛି ନୃତ୍ୟ ଯାହାକି ଙ୍କର ହ ହେଲେ କହିଛିି ଦେଖନ ତା ଯୁବନୀତିରେ ପାଳନ କରାଯାଉଛି ସରିଲା ସେଟା କିିିଛି ହେବାର ନାହିଁ